ହ୍ୟାଲୋ ଆପଣ ବିରଜା ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ତ ମୁଁ ଭୁବନେଶ୍ୱର ଯିବା ପାଇଁ ଆପଣଙ୍କଠୁ ଯେଉଁ କାର୍ ବୁକ୍ କରିଥିଲି ମୋର ଏମିତି ବିଲ ବାଡ଼ି କାମ ଅଛି ଆଉ ତେଣୁ କରି ମୁଁ ଯାଇପାରିବି ନାହିଁ ଆପଣଙ୍କୁ ଯେଉଁ ହଜାରେ ଟଙ୍କା ଦେଇଥିଲି ଯିବା ପାଇଁ ସେ ହଜାରେ ଟଙ୍କା ଆପଣ ଫୋନ ପେ ରେ କିମ୍ବା ଆକାଉଣ୍ଟରେ ଯଦି ଫେରସ୍ତ କରିଦିଅନ୍ତେ ତାହେଲେ ଭଲ ହୁଅନ୍ତା ଆସନ୍ତା ମାସରେ ମୁଁ ଗଲେ ପୁଣି କାର୍ ବୁକ୍ କରି ଯାଆନ୍ତି